ଖେଳ ଲୋକଙ୍କ ଜୀବନରେ ସାମୋହିକ ଗୁଣ ଦେବା ପରେ ଅନେକ ଉପାୟରେ ସକଳତାର ପ୍ରଭାବ ପକାଇ ପାରେ ଯେପରି କି କ୍ରିକେଟ୍ ଏବଂ ହକି ଇତ୍ୟାଦି ଅନେକ ଖେଳ ରହିଛି କିନ୍ତୁ ପ୍ରାୟତଃ ପିଲାମାନେ କ୍ରିକେଟ୍ ଖେଳି ଅଧିକ ଉପରକୁ ଯାଇଥାନ୍ତି ଯାହା ଫଳରେ କି ଲୋକମାନେ ଭାବିଥାନ୍ତି କି ସିଏ କ୍ରିକେଟ୍ ଖେଳି ମଧ୍ୟ ଉପରକୁ ଗଲା ଗାଁରେ ବେକାର ବସିଲେ କିଛି ହେବ ନାହିଁ ସେ ନିଜର ଧ୍ୟାନକୁ କ୍ରିକେଟ୍ ଉପରେ ଦେଲା ଯାହା ଫଳରେ କି ସେ ବହୁତ ଭଲ କ୍ରିକେଟ୍ ଖେଳିଲା ଏବଂ ଅନେକ ଧନ ରୋଜଗାର କଲା ଯାହା ଫଳରେ କି ଲୋକମାନେ ତା ଦ୍ୱାରା ଅନୁପ୍ରାଣିତ ହୋଇ ସେହି ଧାରା ଉପରେ ଯିବା ପାଇଁ ନିଜକୁ ପ୍ରେରଣା ଯୋଗାଇଥିଲେ